ହଁ ଦିଦି କେମିତି ଭଲତ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆଉ ବେପାର କେମିତି ଚାଲିଛି ଆପଣଙ୍କର ଆଚ୍ଛା ହଁ ହଁ ସେଇଟା ତ ଠିକ୍ କଥା ଯେ ହେଲେ କ'ଣ କରିବାପାଇଁ ଚାଁହୁଛନ୍ତି ବେପାର ତ ଠିକ୍ ଚାଲୁନାହିଁ ହଁ ଏପଟେ ଭଲ ବେପାର ଚାଲୁଛି ଯେ ଟିକେ ଯାଗାରେ ପ୍ରୋବ୍ଲେମ୍ ଅଛି ଆଉ ଇଆଡ଼େ ଟିକେ ହଁ ଦେଖୁଛି ହେଲେ ବି ମୁଁ ଟିକେ ଦେଖୁଛି

ହଁ ଭଲ ହେବ ହ୍ନୁ ହେଲେ କୋଉ ଦୋକାନ କରିଥିଲେ କି

ହଁ ଗୁପଚୁପ୍ର ଇଏ ଦୋକାନ କରିଥିଲ ନା ହଁ ହଁ ହେଲେ ଏପଟେ ବି କଲେ ହେବ ଆମ ମୁଁ ଯୁଆଡ଼େ ପଢୁ ଥିଲି ସେ ଯାଗାରେ କଲେ ହେବ ମୁଁ ସିଆଡ଼େ ବୁଝିଦେବି ବୁଝି ଦେଖୁଛି ସିଆଡ଼େ ଯାଗା ଅଛି ନା ନାଇଁ ତ ସିଆଡ଼େ ବି କଲେ ଭଲ ହୋଇଥାନ୍ତା ହୁଁ ବିଜନେସ୍ ତ ଭଲ ହୁଏ ସିଆଡ଼େ

ହଁ ସିଆଡ଼େ ହଁ ମୁଁ ଯାଗା ବୁଝିଦେବି ପରେ ତୁମକୁ ଜଣାଇବି ଯାଗା କେତେ ପଡ଼ିବ କୋଉଁଠି କୋଉଁ କୋଉଁ ବିଜନେସ୍ କଲେ ସେଠି ଭଲ ହେବ ସେଟା

ହଁ ହଉ ଠିକଅଛି